ମାଛ ଧରିବା ପାଇଁ କେଉଟ ମାନେ ଡଙ୍ଗା ମାଧ୍ୟମରେ ସମୁଦ୍ର ମଝିକୁ ଯାଆନ୍ତି ମାଛ ଧରିବା ବେଳେ ବହୁତ ପ୍ରକାର ଗୀତ ବୋଲନ୍ତି ମାଛ ଧରିବା ସମୟରେ ସେମାନଙ୍କର ଗୀତ ଗାଇବାରେ ମଜା ଥାଏ ଆସ ରେ ଭାଇ ଆସ ମାଛ ଧରି ଯିବା ଆଣିବା ଧରି ବସି ବଜାରେ ବିକି

ଧରି ଆଣି ବସି ବଜାରେ ବିକିବା ଏଇଭଳିଆ ଗୀତ ଗାଇ ସେମାନେ ମାଛ ଧରି ରାତି ପାହିଦିଅନ୍ତି ମାଛ ସକାଳୁ ଧରି ଆସି ବଜାରରେ ବିକିବା ଆରମ୍ଭ କରନ୍ତି ଏହି